ତାହାଲେ ତ ଆମ ଗାଁମାନଙ୍କରେ

ଏବଂ ସେମାନଙ୍କ ଚାରା ପାଇଁ ନଡ଼ା କୁଣ୍ଡା କୁଣ୍ଡା କୁଣ୍ଡା ଚାରା ତାଙ୍କୁ ଦିଆଯାଇ ଥାଏ ଆଉ ସେମାନଙ୍କୁ ଚରାଇବା ପାଇଁ କିଛି ଘାସ ଘାସ ପଡ଼ିଆକୁ ନିଆଯାଇଥାଏ ତେଣୁ ୟାଙ୍କ ପାଇଁ ବହୁତ କିଛି କରାଯାଇଥାଏ ଏପରି କି ଗୋଟେ ଗୁହାଲ ଗୁହାଲ ଗୁହାଲରେ କିଛି ପୁଆଲ ନଡ଼ା ଧାନ ଧାନ ମଞ୍ଜିର ଚୋପା ଚୋପା ସେଥିରେ ପିସା ଯାଇଥିବା ପୁଡ଼ା ପୁଡ଼ା ଇତ୍ୟାଦି ଦିଆଯାଏ ଆର୍ ତାଙ୍କୁ ପ୍ରତି ମାସରେ ମାସ ଗୋଟେ ଗୋଟେ ଭ୍ୟାକ୍ସିନ୍ ଦିଆଯାଏ ଯେଉଁଥିରେ ସେ ଗାଈଟା କି ମେଣ୍ଡାଟା ଇତ୍ୟାଦି କିଛି ପଶୁ ତାକୁ ଚେକ୍ କରିବା ପାଇଁ କି ଭିଟାମିନ୍ ତା'ର୍ ଦେହ ସୁସ୍ଥ ସବଳ ରଖିବା ପାଇଁ ଗୋଟେ ଗୋଟେ ଭିଟାମିନ୍ ଦିଆଯାଏ ପ୍ରତି ମାସରେ ଥରେ ତ ସେଭଲି ସବୁ କାମକୁ ଦେଖିବା ପରେ ତ ସେଥିପାଇଁ ଆମ ଗାଁ ଗହଳିମାନଙ୍କରେ ସେ ଗାଇ ଛେଲି ମେଣ୍ଡା ରଖାଯାଏ ଓ ତାଙ୍କ ଛେନାରେ ସରଇ ତାଙ୍କ ଗୋବରରେ ଛେନା ଇତ୍ୟାଦି ଆମେ କିଛି କରିଥାଉ ରୋଷେଇ କାର୍ଯ୍ୟରେ ଲଗେଇ ଥାଉ ସେ ଛେନାଟା ସେଇ ଛେନାରେ ଆରୁ ଏବଂ ଗାଈର ଦୁଗ୍ଧରୁ ଆମେ କ୍ଷୀର ପିଉ କିଛି ମିଠା ଇତ୍ୟାଦି ସବୁ କରି ଥାଉ ଆଉ ସେଥିପାଇଁ ଆମେ ଗାଁ ଗହଲି ଲୋକେ ଗାଈ ମେଣ୍ଢି ଛେଲା ଇତ୍ୟାଦି ପାଲନ ପାଲନ ପୋଷଣ କରିଥାଉ